ମୁଁ ଟିକେ ଓଡ଼ିଶା ବୁଲିବା ପାଇଁ ଫୋନ୍ କରିଥିଲି ଆପଣଙ୍କୁ ଆପଣ ଟୁରିଷ୍ଟ ଗାର୍ଡ଼୍ ମୋ କ'ଣ କ'ଣ ପ୍ରସିଦ୍ଧ ଜାଗା ଅଛି ଓଡ଼ିଶାରେ ପୁରୀ ମନ୍ଦିର ପ୍ରସିଦ୍ଧ

ସେଠାରେ ଠାକୁର କେଉଁଥିରେ ତିଆରି ମୁଁ ଶୁଣିଥିଲି କାଠରେ ତିଆରି କୋଣାର୍କ କ'ଣ ପାଇଁ ପ୍ରସିଦ୍ଧ ଅଛି ଆଉ କ'ଣ ଆମର ପାଞ୍ଚ ଜଣ ହଁ ଆଉ କ'ଣ କ'ଣ ପ୍ରସିଦ୍ଧ ଅଛି ଓଡ଼ିଶାରେ

କଟକ କେମିତି କ'ଣ ପାଇଁ ପ୍ରସିଦ୍ଧ ଅଛି କଟକରେ

ଏ ସବୁ ଜାଗା ବୁଲିବାକୁ କେତେ ସମୟ ଲାଗିବ